ହଁ ମୁଁ ମୋ ମୋବାଇଲ୍ରେ ନ୍ୟୁଜ୍ ଫିଡ଼୍ ପଢ଼ୁଅଛି ଏବଂ ମୋର ଫେଭରାଇଟ୍ ଚ୍ୟାନେଲ୍ ହେଉଛି ଓ ଟିଭି ସେଇଥିରେ ମୁଁ ମ୍ୟାକ୍ସିମମ୍ ଟାଇମ୍ ଯେତେବେଳେ ମୋତେ ଫାଙ୍କା ମିଳେ ସେତେବେଳେ ମୁଁ ଓ ଟିଭି ନ୍ୟୁଜ୍ ଫିଡ଼୍ ମୁଁ ପଢ଼େ ସେଥିମଧ୍ୟରୁ ମୋତେ ବହୁତ କିଛି ଦେଶ ଏବଂ ବିଦେଶର କଥା ମଧ୍ୟ ଆମ ରାଜ୍ୟର ହେଉ କି ଆମ ଡିଷ୍ଟ୍ରିକ୍ଟ୍ର ହେଉ କିମ୍ବା ଆମ ଡିଷ୍ଟ୍ରିକ୍ଟ ଆଉଟ୍ ଅଫ୍ ଡିଷ୍ଟ୍ରିକ୍ଟ ହେଉ ସବୁ ଦେଶର ଜିନିଷ ମୋତେ ଜଣେଇବାକୁ ପଡ଼େ ଜାଣିବାକୁ ପଡ଼େ ସେଥିପାଇଁ ମୁଁ ଓ ଟିଭି ମ୍ୟାକ୍ସିମମ୍ ଟାଇମ୍ ଦେଖେ ଆଉ ମୋତେ ବହୁତ ସନ୍ତୁଷ୍ଟ ଲାଗେ ଆଉ ମୁଁ ଓ ଟିଭିରୁ ବହୁତ ମୁଁ ଲାଇକ୍ କରେ ଓ ଟିଭିକୁ ସେୟାର୍ ମଧ୍ୟ କରେ ସେଥିପାଇଁ ମୁଁ ବହୁତ ଖୁସି ଆଉ ମୁଁ ବହୁତ ସବୁ ଜିନିଷ ଜାଣିପାରୁଛି ବୋଲି ମୁଁ ବହୁତ ହେପିନେସ୍ ଫିଲ୍ କରୁଛି

ଟିଭି ନ୍ୟୁଜ୍ ଚ୍ୟାନେଲ୍ର ମୁଁ ଜଣେ ସଦସ୍ୟ ବୋଲି ମୁଁ ସବସ୍କ୍ରାଇବ୍ ଲାଇଭ୍ କରୁଛି ବୋଲି ମୁଁ ସଦସ୍ୟ ବୋଲି ମୁଁ ମନେ କରୁଅଛି ସେଥିପାଇଁ ମୁଁ ବହୁତ ଖୁସିରେ ଅଛି